ଆମ ଓଡ଼ିଶାରେ ମୁଖ୍ୟ ହଉଛି ଓଡ଼ିଆ ଓଡ଼ିଆ ଭାଷା ଉପରେ ଆମେ ସମସ୍ତେ ଅଧିକା କିଛି ଜାଣୁ ତାର ଉପଭାଷା ହିସାବରେ ହେଲା ହିନ୍ଦୀ ହିନ୍ଦୀ ଅବଶ୍ୟ ଆମେ ଜାଣୁ କିନ୍ତୁ ବୁଝିପାରୁ କିନ୍ତୁ ଭଲ ଭାବରେ କହିପାରିବୁ ନାହିଁ ତଥାପି ବାହାରକୁ ଗଲା ବେଳେ ଆମେ ହିନ୍ଦୀ ଭାଷାରେ କିଛି କଥୋପକଥନ ମଧ୍ୟ କରିଥାଉ ଯାହାଦ୍ୱାରା ଯାହାଦ୍ୱାରାକି ଆମେ ଓଡ଼ିଆ ଭାଷା ସହିତ ମଧ୍ୟ ହିନ୍ଦୀ ଭାଷାକୁ ମଧ୍ୟ ଶିକ୍ଷାଗତ ଭାବରେ ଗ୍ରହଣ କରିଥାଉ